ମୁଁ ନୂତନ ରେସିପିକି ଅନୁସରଣ କରେ ରୋଷେଇ କରିବା ପୂର୍ବରୁ ଟି ଭି ସୋରେ ୟୁଟ୍ୟୁବ ଚାନେଲରେ ରୋଜି କିଚେନ ଟେଷ୍ଟ ଅଫ ଓଡ଼ିଶା ଏସବୁରେ ବିଭିନ୍ନ ପ୍ରକାରର ରେଷେଇ ଦେଖାଇ ଥାଏ ଏହାକୁ ମୁଁ ଦେଖେ ମାଛ ପତ୍ର ପୋଡ଼ା ହଉ ଇଲିଶି ମାଛ ତରକାରୀ ହଉ ଇତ୍ୟାଦି ମୁଁ ସବୁ ଦେଖେ ଏହାକୁ ଅନୁସରଣ କରି ରୋଷେଇ କରେ ପରିବାରଙ୍କୁ ଖୁଆଏ